ପକ୍ଷୀମାନଙ୍କର ପାଇଁ ଆମେ ଅନେକ ଜିନିଷ କରୁଛୁଁ ଗଛ ଲଗଉଛୁଁ ଗଛ ପରେ ଫଲ ଫଲୁଛି ଫଲ ସେ ଫଲକୁ ଆମେ ମଧ୍ୟ ଖାଉଁଛୁ ଆମେ ଖାଇଲା ପରେ ତା'ପରେ ପାଚିଲେ ସେ ପକ୍ଷୀ ମାନେ ଖାଉଛନ୍ତି କୁଆ ଆଇସି କୁଆ ବି ଆଇସନ୍ ଆସନ୍ ଚଟିଆର ରଇସି ତା'ପରେ ଗଲା ଗିଦନ ଆଇସି ଅନେକ ପ୍ରକାର ପକ୍ଷୀ ଆସନ୍ତି ଘରର ବାଡ଼ି ପଛ ପଟେ ପାଣି ମଧ୍ୟ ଆମେ ରଖିଛୁଁ ଜାଗା ଜାଗା ମାଠିଆରେ ପାଣି ରଖିଛୁଁ ସେ ପାଣି ବି ପିଅନ୍ତି ଅନେକ ପକ୍ଷୀ ଖୁସିରେ ଖେଳନ୍ତି ସେମିତି ଫଳମୂଲ ଅନେକ ଭେରାଇଟିର ଫଲ ଜାମ୍ବ ଗଛ ଆମ୍ବ ଗଛ ବଢ଼ଲ ଗଛ ଗଲା ପିଜୁଲି ଗଛ ଅନେକ ପ୍ରକାର ଫଳମୂଳ ଗଛ ତିଆରି କରିକି ଆମେ ଗଛରେ ଲଗାନ୍ତୁ ଲଗାସୁଁ ଲଗାଲା ପରେ ଆମେ ସେ ଗଛରେ ମଧ୍ୟ ଆମେ ପାଣି ଦେଲେ ଯେ ଗଛ ବଢ଼େ ଆମ୍ବ ଗଛ ଜାମ୍ବ ଗଛ ବଡ଼ଲ ଗଛ ଆଉ ତା'ପରେ ପିଜୁଳି ଗଛ ଏ ସବୁ ଗଛ ସିଜନ୍ ୱାଇ ଫଲେ ସିଜନ୍ ୱାଇ ମାନେ ଆସିକରି ଖାଆନ୍ତି ଅନେକ ପ୍ରକାର ଚିଡ଼ିଆ ଆସି ରାତିରେ ବୋବାନ୍ତି ଖାଆନ୍ତି ଖାଇକରି ମଧ୍ୟ ରୁହନ୍ତି ଅନେକ ପ୍ରକାର ଗୁଡ଼ା ବି ମଧ୍ୟ ବଜାନ୍ତି ଆମର ଖଜୁର ଗଛରେ ବଡ଼ ଚଟିଆ ଗୁଡ଼ା କରନ୍ତି ଖଜୁର ଗଛରେ ତାଲ ଗଛରେ ମଧ୍ୟ ଖଟିଆ ବୋଲି ଗୋଟେ ଚେର ଅଛି ସେ ଖଟିଆ ଚେରରେ କରନ୍ତି ଅନେକ ଡିଜାଇନ୍ ଘର ବନାନ୍ତି ଆମେ ଇଟା ବି ବନେଇ ନେଇ ପାରବୁଁ ଏମିତି ଚେରେ ମାନେ ଆସିକରି ସୌନ୍ଦର୍ଯ୍ୟ ପାଣି ମଧ୍ୟ ଆମେ ସବୁ ଜାଗାରେ ରଖି ରଖିକିରି କରୁଛୁଁ ଘର ପଛର ପଟେ କିମ୍ୱା ବଗିଚାକୁ ଆକୃଷ୍ଟ କରିବା ପାଇଁ ଏଥିରେ ଏମାନେ ଏକ ତିଆରି ଆମେ କରୁଛୁଁ ସବୁପ୍ରକାର ଆସନ୍ତି